ଆମେ ଆମ ଆମେ ଆମ ହାତରେ ଗୁଜୁରାତି ଗୋଲମରିଚ ଅଳେଇଚ ଡ଼ାଲଚିନ ଗୁଣ୍ଡକୁ ବାଟି ତାହାକୁ ଗୁଣ୍ଡ କରିକି ରଖିଥାଉ ଯାହାଦ୍ୱାରା ଆମେ ଯେକୌଣସି ଜିନିଷ ମାନେ ରୋଷେଇ କରୁ ଯେମିତିକି ମାଂସ ତରକାରୀ ରୋଷେଇ ସରିଲା ପରେ ତା ମାଂସ ତରକାରୀରେ ସେ ଗୁଣ୍ଡ ପକାଇଲେ ମାଂସ ତରକାରୀର ସ୍ୱାଦ ବଢ଼ିଯାଏ ତା ସହିତ ଯେକୌଣସି ଯେକୌଣସି ପିଠା କାକେରା କାକେରା ଫାକେରା କଲେ ତାସହିତ ସେଇ ଗୁଣ୍ଡ ପକାଇଲେ ତାହା କାକେରାର ବି ସ୍ୱାଦ ବଢ଼ିଯାଏ ତା ସହିତ ଡାଲମା କିମ୍ବା ସାଧା ତରକାରୀ କୌଣସି ସାଧା ଜିନିଷ ଓଷା ଓପାସରେ କଲେ ଆମେ ସେହି ଗୁଣ୍ଡକୁ ନିଜ ହାତରେ ରଖିଥିବା ବାଟିକି ରଖିଥିବା ଗୁଣ୍ଡକୁ ପକେଇଲେ ରୋଷେଇର ସ୍ୱାଦ ବଢ଼ିଯାଏ